କୁକୁଡ଼ା ଚାଷ ସାଧାରଣତଃ ଯେଉଁ ପୋଲଟ୍ରି ଚାଷ କରାହେଉଛି ଏହା ପାଇଁ ମଧ୍ୟ ଆଇନ କାନୁନ୍ ରହିଛି କାରଣ ଏହା ଏକ ଦୂଷିତ ପରିବେଶ ମଧ୍ୟ ବେଳେବେଳେ ସୃଷ୍ଟି କରିଥାଏ ଯେଉଁ ଦୁର୍ଗନ୍ଧ ହୁଏ ବିଶେଷ କରି କୁକୁଡ଼ାର ଯେଉଁ ଝାଡ଼ା ପରିସ୍ରା ଯେଉଁ ଦୁର୍ଗନ୍ଧ ହୁଏ ତାହା ଚାରିଆଡ଼କୁ ପ୍ରଭାବିତ କରିଥାଏ ତେଣୁ ସେଥିପାଇଁ ସରକାର ନିୟମ ପାଳନ କରିଛନ୍ତି ଜନବସତି ଠାରୁ ସାଧାରଣତଃ ଶହେ ମିଟର୍ ସେ ଦୁଇଶହ ମିଟର୍ ଦୂରରେ ସେଇ କୁକୁଡ଼ା ପାଳନ ପାଇଁ ଫାର୍ମଟେ ପ୍ରସ୍ତୁତ କରିବା ଉଚିତ୍ ସେହିଭଳି ପଶୁ ପାଇଁ ମଧ୍ୟ ନିୟମ କରାଯାଇଛି ଆଉ ଏହା ପାଇଁ ୟୁଟ୍ୟୁବ୍ ଚ୍ୟାନେଲ୍ ବହି ଖବରକାଗଜରେ ମଧ୍ୟ ଏ ବିଷୟରେ କଥାବାର୍ତ୍ତା ଆଉ କରନ୍ତି ୟୁଟ୍ୟୁବ୍ ଅନେକ ଚ୍ୟାନେଲ୍ ଏଇ ଗୁଡ଼ା ଚାଷ ପାଳନରେ ଭଲ ପାଇଁ ମଧ୍ୟ କରନ୍ତି ଆଉ ଗୁଡ଼ା ଚାଷ ଚାଷର ଅପକାରିତା ବା ଯାହାଦ୍ୱାରା କି ସାଧାରଣତଃ ପରିବେଶ ପ୍ରଦୂଷଣ ଯେଉଁ ହୋଇଥାଏ ଏ ପରିବେଶ କିପରି ସୁସ୍ଥ ରଖି ହେବ ତା ପାଇଁ ମଧ୍ୟ ସେମାନେ ଆଲୋଚନା କରିଥାନ୍ତି ଆଉ ଖବରକାଗଜରେ ମଧ୍ୟ ଏହା ବାବଦରେ ବିଶେଷ କରି ସୂଚାଇ ଦିଆଯାଇଥାଏ ବିଶେଷ କରି ପରିବେଶ ପ୍ରଦୂଷଣ ନ ହଉ ଏଦିପାଇଁ ସରକାର ଏକ ଆଇନ ମଧ୍ୟ ପ୍ରଣୟନ କରିଛନ୍ତି ଆଉ ଏଇ ଆଇନକୁ ପାଳନ କରି କୁକୁଡ଼ା ବାସ କଲେ କୌଣସି ପ୍ରକାର ଅସୁବିଧା ନାହିଁ ପଶୁ କଲ୍ୟାଣ ଆଇନ ପରିବେଶ ନିୟମ ଇତ୍ୟାଦି ବିଭିନ୍ନ ପ୍ରକାର ଯେଉଁ ସଂସ୍ଥା ରହିଛି ଏହା ୟୁଟ୍ୟୁବ୍ ଚ୍ୟାନେଲ୍ ପୁସ୍ତକରେ ମଧ୍ୟ ପ୍ରଭାବିତ କରିଥାଏ ବିଶେଷ କରି ଖବରକାଗଜରେ ଏଇ ପଶୁମାନଙ୍କର ଯତ୍ନ ମଧ୍ୟ କିପରି ନିଆ ଦେଇପାରିବ ପରିବେଶ କିପରି ସଠିକ୍ ରହିପାରିବ ଏବଂ ଏହାକୁ ବିଶେଷ କରି ଗ୍ରାମାଞ୍ଚଳରୁ ସାଧାରଣତଃ ଟିକେ ଦୂରରେ ରଖି କିଭଳି ୟାର ଲାଭ ନେଇପାରିବା ତାହା ମଧ୍ୟ ଆମେ କରିପାରିବା